ନର୍ସ ମ୍ୟାଡ଼ାମ୍ କହୁଛନ୍ତି ନା ହଁ ମୁଁ ଟିକିଏ ମୋ'ର ସ୍ୱାସ୍ଥ୍ୟ ବିଷୟରେ ଜାଣିଥା'ନ୍ତି ତ ଡକ୍ଟରଙ୍କୁ ଦେଖା କରିଥା'ନ୍ତି ମୋ'ର ଟିକେ ଯେଉଁ ଜାଗାରେ ଅପରେସନ ହୋଇଥିଲା ସେ'ଠି ଟିକେ ପେ'ନ ହେଉଛି ତ ସେ'ଥି ପାଇଁ ମୁଁ ଦେଖା କରିବି ହଁ ଆଉ ସେ ଯେଉଁ କେବେ ଯିବି ଟିକିଏ କୁହନ୍ତୁ ତ ହଁ କେମିତି ସକାଳେ ଟିକେଟ କରିବି ନା ସନ୍ଧ୍ୟା ବେଳେ କେତେବେଳେ ଫାଙ୍କା ଅଛନ୍ତି ସେ କେତେ ଫିସ ନେବେ ମୁଁ ତ ଏବେ ଫାଷ୍ଟ ଥରିକା ଯାଇ ସାରିଛି ତ ସେକେଣ୍ଡ ଟାଇମ ଯାଉଛି ଏବେ କେତେ ଫିସ ନେବେ ଟିକେ କୁହନ୍ତୁ ତ ହଁ ହେଉ ଆର ଥରିକା ଚାରିଶହ ନେଇଥିଲେ ଏ ଥରିକା ଆଉ ଟିକେ ହେଉ ମୁଁ ଯିବି ଆଉ ଗୁରୁବାରକୁ ତା'ହେଲେ ଦେଖା ହେବ ଆଉ ସେ ଯେଉଁ ମେଡ଼ିସିନଟା ମୋର ସରିଯାଇଥିଲା ମୁଁ କଣ୍ଟିନ୍ୟୁ କରିବି ଆଉ ଆଣିକି କାରଣ ଗୁରୁବାର ହେବାପାଇଁ ତ ଏହିଖୁଣା ପାଞ୍ଚ ଦିନ ଅଛି କ'ଣ କରିବି ମୁଁ ସେ ମେଡ଼ିସିନଟା କଣ୍ଟିନ୍ୟୁ କରିବି ନା କ'ଣ କରିବି ମୋ'ର ମେଡ଼ିସିନଟା ସରିଯାଇଛି ଯେତିକି ମାନେ ମୁଁ ଆଣିଥିଲି ଦଶ ଦିନ ପାଇଁ ହଉ ମୁଁ ସୁବିଧା ଦେଖିକି ନେଇଯିବି

ତୁମ ମେଡିକାଲରେ ଆଉ ଅଛନ୍ତି ଯିଏ ଜର ଥଣ୍ଡା ପାଇଁ କିଏ ଅଛନ୍ତି କି ମୁଁ ମୋ ପିଲା ମୋ ଭଉଣୀ ଜଣେ ଅଛି ସିଏ ତାକୁ ଥଣ୍ଡା ହୋଇଛି ସେଥିପାଇଁ ମୁଁ ଯାଇଥା'ନ୍ତି ତ ହେଉ ମୁଁ ତାହେଲେ ଆଜି ସନ୍ଧ୍ୟାରେ ଅଛନ୍ତି କି ଡକ୍ଟର ଆସିବେକି ସେ ଡକ୍ଟର ଯିଏ ଜର ଜର ଥଣ୍ଡା ପାଇଁ ସାତଟା ରାତି ସାତଟାରୁ ନଅଟା ତ ହଁ ଏ'ଠି କ୍ୟାଣ୍ଟିନର ସୁବିଧା ଅଛି ହେଉ ଆଉ ମୁଁ ତାହେଲେ ଆଜି ଆସୁଛି ସନ୍ଧ୍ୟାରେ ମୋ' ମେଡ଼ିସିନ ବି ନେଇଯିବି ମେଡ଼ିକାଲ ଷ୍ଟୋରରୁ ତା ସହିତ ଜର ଥଣ୍ଡା ପାଇଁ ବି ମୁଁ ଦେଖେଇଦେବି ମୋ ଭଉଣୀକୁ ଆସୁଛି ତାହେଲେ ରଖୁଛି ନମସ୍କାର ମ୍ୟାଡ଼ାମ